ଏକ ହଜାର ଏକ ଦୁଇ ହଜାର ପାଞ୍ଚ ଏକ ଲକ୍ଷ ପାଞ୍ଚ ହଜାର ଚାରି ଶହ ଏକ ତିନି ଲକ୍ଷ ସାତ ହଜାର ଅଠେଇଶ ନଅ ଲକ୍ଷ ପାଞ୍ଚ ହଜାର ତିନି ଶହ ବୟାଳିଶ୍